ମୋ ବଗିଚାରେ ମୁଁ ବହୁତ କିଛି ଫୁଲ ଗଛ ଲଗାଇବାକୁ ଭଲ ପାଏ ମାତ୍ର ସେଇ ଭିତରେ ହେଲା ଗୋଲାପ ଫୁଲ ଗଛ ଗୋଲାପ ଫୁଲ ମୋତେ ବହୁତ ଭଲ ଲାଗେ ଗୋଲାପ ଫୁଲରେ ବହୁତ ବାସ୍ନା ହୁଏ ଗୋଲାପି କଲର୍ ଲାଲ କଲର୍ ହଳଦୀ କଲର୍ ଆକାଶୀ କଲର୍ ଏହିସବୁ କଲର୍ ଯାକ ଗୋଲାପ ଗୋଲାପ ଫୁଲରେ ମୁଁ ପାଏ ବିଭିନ୍ନ ପ୍ରକାରର କଲର୍ ଆସେ ସେଥିପାଇଁ ମୋତେ ଗୋଲାପ ଫୁଲ ବହୁତ ଭଲ ଲାଗେ ଗେଣ୍ଡୁ ଫୁଲ ମଲ୍ଲି ଫୁଲ ସୂର୍ଯ୍ୟମୁଖୀ ଫୁଲ ମୋର କ୍ଷେତରେ ମୁଁ ସୂର୍ଯ୍ୟମୁଖୀ ଫୁଲ ନିହାତି ଦରକାର ନିହାତି ଦରକାର ସେ ପୂଜା ପୂଜାରେ ବହୁତ ଭଲ ଭଲ ସଜାଇଲେ ଭଲ ଦେଖାଯାଏ ସେଥିପାଇଁ ମୋର ସୂର୍ଯ୍ୟମୁଖୀ ଫୁଲଟା ବି ବହୁତ ଭଲ ଲାଗେ ସୂର୍ଯ୍ୟମୁଖୀ ଫୁଲ ଦୁଇ ତିନି ପ୍ରକାରର ରଙ୍ଗ ବି ଆସେ ଗୋଲାପ ଫୁଲ ଭଳିଆ ମଲ୍ଲି ଫୁଲ ଧଳା ଧଳା ବହୁତ କିଛିରେ ସୁନ୍ଦର ଦେଖା ସବୁକିଛିରେ ଧଳା ସୁନ୍ଦର ଦେଖାଯାଏ ସେଥିପାଇଁ ମୋର ମଲ୍ଲି ଫୁଲଟା ବି ବହୁତ ଭଲ ଲାଗେ ଗେଣ୍ଡୁ ଫୁଲ ବି ଦୁଇ ତିନି ପ୍ରକାରର ବିଭିନ୍ନ ପ୍ରକାରର ମୁଁ କାମରେ ଲଗାଇପାରେ ଯେମିତି ମାଳଟା ଥିଲେ ଭଗବାନର ବେକରେ ଦେଇ ହୁଏ ସେମିତି ତା'ର ପତ୍ର ନିହାତି ଜରୁରୀ ଯେମିତି କାଟେ ହାତରେ କାଟୁ ଗୋଡ଼ରେ କାଟୁ କେଉଁଠି କାଟି କୁଟି ଗଲେ ରକ୍ତ ବାହାରିଲେ ସେଇଟା ଲଗାଇଲେ ଭଲ ଲାଗେ ଭଲ ଫଟା ଫଟ୍ ବନ୍ଦ ହେଇଯାଏ ରକ୍ତଟା ତା'ପରେ ତା'ର ତାକୁ ଧୋଇ ପୋଛି କିିନା ଔଷଧ ଲଗାଇଲେ ପରେ ଲଗାଇ ହୁଏ ତା'ପରେ ଯେମିତି ତୁଳସୀ ଗଛ ସବୁ ଗଛ ଭିତରେ ବି ଗୋଟେ ତୁଳସୀ ଗଛ ରହିବା ବହୁତ ନିହାତି ଜରୁରୀ ତୁଳସୀ ଗଛଟା ମୋର ଶୋଭା ମୋର ବଗିଚାର ଶୋଭା ସୁଦ୍ଧା ପତ୍ର ହବ ମାତ୍ର ଖୁବ୍ ସୁନ୍ଦର ଦେଖାଯିବ ତୁଳସୀ ପତ୍ରରେ ବହୁତ ଉପକାର ହୁଏ ତୁଳସୀ ଗଛ ଘରର ବଗିଚାରେ ରହିଲେ ମୋର ବଗିଚା ପୁରା ସୁନ୍ଦର ଦେଖାଯିବ ଯେମିତି କି ରୋଗ ଚିକିତ୍ସା ମଧ୍ୟ ହୁଏ ଯେମିତି କାଶ ଭଲ ହୁଏ ସେମିତି ତୁଳସୀ ପତ୍ର ନହେଲେ ପୂଜା ହୁଏ ନା ସେମିତି ଜର କାଶ ଥଣ୍ଡା ଏହିସବୁ ହେଲେ ସାମାନ୍ୟ ଔଷଧ ଭିତରେ ଆମେ ତୁଳସୀ ପତ୍ର ଡାଳା ଏସବୁ ଆମେ ଉପକାର ପାଇଥାଉ ସେଥିପାଇଁ ସେଇଟା ଆମର ନିହାତି ଜରୁରୀ